ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ପ୍ରଭାସିନୀ ମିଶ୍ର ବୃନ୍ଦାବନପୁରରୁ କହୁଛି ମୋର କିଛି ଖାଦ୍ୟ ଅର୍ଡ଼ର କରିବାର ଥିଲା କିନ୍ତୁ ବର୍ତ୍ତମାନ ପ୍ରବଳ ବର୍ଷା ହେଉଛି ଆଉ ଯାହାଫଳରେ ରାସ୍ତାଘାଟରେ ପାଣି ଜମିଯାଇଛି ଏବଂ କାଦୁଅ ମଧ୍ୟ ହୋଇଯାଇଛି ରାତି ବହୁତ ହେଲାଣି ଦୟାକରି ଆପଣ ମୋର ଖାଦ୍ୟ ଅର୍ଡ଼ର ରଖିପାରିବେ କି ହେଉ ଆପଣଙ୍କୁ ବହୁତ ଧନ୍ୟବାଦ ରଖୁଛି